ମୁଁ ଗୋଟିଏ ଦିନ ମୋ ସାଙ୍ଗ ଘରକୁ ଯାଇଥିଲି ତା'ର ଜନ୍ମଦିନ ଥିଲା ବୋଲି ସେ ମୋତେ ବାରମ୍ବାର ଡାକିବାକୁ ମୋତେ ବାଧ୍ୟ ବାଧ୍ୟ ହୋଇ ହୋଇଯିବାକୁ ପଡ଼ିଲା ମୋତେ ଗୋଟିଏ କ୍ୟାବ୍ ବୁକ୍ କରିଯିବାକୁ ପଡ଼ିଲା ଯିବାକୁ ପଡ଼ିଲା ସାଙ୍ଗ ଘରକୁ ଯିବାକୁ ସାଙ୍ଗ ଘରକୁ ଯିବାକୁ ରାସ୍ତାରେ ଟ୍ରାଫିକ୍ ଅଧିକ ହୋଇଗଲା ମୋତେ ପୁଣି ଟ୍ରାଫିକ୍ରେ ଅଟକ ଯିବାକୁ ପଡ଼ିଲା ମୁଁ ପୁଣି ସେ ଡ୍ରାଇଭରକୁ ପଚାରିଲି ଆଉ କେତେ ସମୟ ଲାଗିବ ସେଇ ସ୍ଥାନରେ ପହଞ୍ଚିବାକୁ କାରଣ ମୋ ସାଙ୍ଗ ମୋତେ ଜଲ୍ଦି ଆସିବାକୁ ବାରମ୍ବାର ଫୋନ କରୁ କରୁଥିଲା ତେଣୁ ମୁଁ ବାଧ୍ୟ ହୋଇ ବାଧ୍ୟ ହୋଇ ଆଉ ଥରେ ଡ୍ରାଇଭରକୁ ପଚାରିଲି ଆଉ କୌଣସି ରାସ୍ତା ନାହିଁକି ଯିବା ପାଇଁ କାରଣ ଏଇ ରାସ୍ତାରେ ଟ୍ରାଫିକ୍ ଅଧିକ ଯିବାକୁ ଆହୁରି ଏକ ଘଣ୍ଟା ଲାଗିବ ଯଦି ଆଉ କୌଣସି ରାସ୍ତାରେ ଗଲେ ଆମେ ଶୀଘ୍ର ପହଞ୍ଚିବା ତେବେ ସେଇ ରାସ୍ତାରେ ନେଇ ଚାଲ